ଆମ କନ୍ଧମାଳ ଜିଲ୍ଲା ତ ପ୍ରାକୃତିକ ସମ୍ପଦରେ ତଥା ସମ୍ପ ପ୍ରାକୃତିକ ସମ୍ପଦରେ ପୁରା ଭରପୁର ହୋଇ ରହିଅଛି କନ୍ଧମାଳ ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରେ ବଣ ପାହାଡ଼ ତଥା ଶାଳ ବଣ ଅନ୍ୟାନ୍ୟ ଶାଳ ପିଆଶାଳ ମାନେ ଆଉ ବହୁତ ମୁଲ୍ୟବାନ ଗଛର ପରିପୂର୍ଣ୍ଣ ହୋଇ ରହିଅଛି କିନ୍ତୁ ତାର ସୁରକ୍ଷା ବ୍ୟବସ୍ଥାର ଠିକ୍ ଭାବରେ କରା ନ ଯାଉ ନଥିବା ଯୋଗୁଁ ବର୍ତ୍ତମାନ ପ୍ରାକୃତିକ ସମ୍ପଦ ଧୀରେ ଧୀରେ ବୃକ୍ଷଲତା ସବୁ ନଷ୍ଟ ହବାକୁ ବସିଲାଣି ତେଣୁ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ପ୍ରଶାସନିକ ତଥା ବଣ ଜଙ୍ଗଲ ପାଖରେ ଯେଉଁମାନେ ବସବାସ କରୁଛନ୍ତି ସେମାନଙ୍କ ଉପରେ ଦାୟିତ୍ଵ ଯଦି ରହିବ ତା ପ୍ରାକୃତିକ ସମ୍ପଦ ଭରପୁର ହୋଇ ଆଗ ପରିକା ରହିପାରିବ ଆଉ ପ୍ରାକୃତିକ ସମ୍ପଦ ବର୍ତ୍ତମାନ କେବଲ ଜଙ୍ଗଲ ବିଭାଗ ତଥା ପ୍ରଶାସନିକ ଦୃଷ୍ଟି ଦଉଛନ୍ତି ପଇସା ପତର ବହୁତ ଖର୍ଚ୍ଚ କରାଯାଉଛି ସତ କିନ୍ତୁ ପ୍ରକୃତରେ ପ୍ରାକୃତିକ ସମ୍ପଦ ପରିବେଶ ପ୍ରକୃତି ସୁରକ୍ଷା ହୋଇପାରୁନାହିଁ କାରଣ ହେଲା

ବଣ ଜଙ୍ଗଲ ପାଖରେ ପ୍ରକ୍ରୁ ପ୍ରାକୃତିକ ସମ୍ପଦ ପାଖରେ ଯେଉଁମାନେ ରହୁଛନ୍ତି ସେହିମାନେ ଯଦି ସେଥିରେ ନିଜର ବୋଲି ଭାବିବେ ସେ ଜଙ୍ଗଲକୁ ସେ ପରିବେଶକୁ ତାହେଲେ ସେମାନେ ଜଙ୍ଗଲ ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତେ ତେଣୁ ସେମାନଙ୍କୁ ଯଦି ତାଙ୍କ ଉପରେ ଯଦି କ୍ଷମତା ଦିଆ ଯାଆନ୍ତା ସେମାନଙ୍କୁ ଦାୟିତ୍ଵ ଦିଆ ଯାଆନ୍ତା ଆଉ ପ୍ରଶାସନିକ ମଧ୍ୟ ସହଯୋଗ ଠିକ୍ ଟାଇମରେ କରିବ ତାହେଲେ ଆମର କନ୍ଧମାଳ ଜିଲ୍ଲାର ଯେଉଁ ପ୍ରାକୃତିକ ସମ୍ପଦ ତଥା ପରିବେଶ ଯେଉଁ ରହିଛି ତା ସୁରକ୍ଷା ହୋଇପାରିବ ତ ଆଗ ଅପେକ୍ଷା ବହୁତ ପରିମାଣରେ ଯେଉଁ ପ୍ରାକୃତିକ ସମ୍ପଦ ତଥା ବଣ ଜଙ୍ଗଲ ନଈନାଳ ଝରଣା ସ ଯେଉଁ ବନଲତା ଇତ୍ୟାଦି ଯେଉଁ ସବୁ ରହିଥିଲା ତା ଧୀରେ ଧୀରେ ନଷ୍ଟ ହେଇଯାଉଛି ତାକୁ ସୁରକ୍ଷା ହବା ଦରକାର କିନ୍ତୁ ଅଳ୍ପ କିଛି ବର୍ଷ ହେଲା ଟିକେ ସୁରକ୍ଷା ଦବାରୁ ପ୍ରତ୍ୟକ ଗାଁରେ କିଛି ପରିମାଣରେ ଜଙ୍ଗଲର ପରିମାଣ ଶାଳବଣ ଇତ୍ୟାଦି ଜଙ୍ଗଲ ପରିବେଶ ଟିକେ ବଢ଼ିଯାଇଚି ଆଉ ଦେଖିବାକୁ ମଧ୍ୟ ବର୍ତ୍ତମାନ ସୁନ୍ଦର ଦେଖାଯାଉଛି ଆଉ